ହଁ ମୋର ଦ୍ୱିତୀୟ ଉତ୍ପାଦ ହେଉଛି ମୋର ଫେସ୍ କ୍ରିମ୍ ଏହି କ୍ରିମ୍ ଆଣିବା ପାଇଁ ମୁଁ ବଜାର ଯାଇଥିଲି ସେଇଠି ମୁଁ ଯେତିକି ବି କ୍ରିମ୍ ଦେଖିଲି ଯଥା ଫେରାଲ୍ ଲଭଲି ହେଉ ଭିକୋ କ୍ରିମ୍ ହେଉ ଲାଖ୍ମୀ ସିସି କ୍ରିମ୍ ଇତ୍ୟାଦି ମୁଁ ସେଇଠି ଦେଖିଲି ଦେଖିଲା ପରେ ମୁଁ ଲାଖ୍ମୀ ସିସି କ୍ରିମ୍ ଆଣିଥିଲି ହେଲେ ଏହି କ୍ରିମ୍ ଲଗେଇବା ଦ୍ୱାରା ମୋର ମୁହଁ ଦାଗ ମାନେ କଳା ପଡ଼ିଗଲା କମେଇବା ଅପେକ୍ଷା ସେଇଟା ବଢ଼ିବାରେ ଲାଗିଲା ଏବଂ ମୁଁ ଅଧିକ ମାତ୍ରାରେ ବ୍ରଣ ମଧ୍ୟ ବାହାରିଲା